ଆଜି ଭାରତରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆହ୍ଵାନ ହେଉଛି ବେକ ବେକାରୀ ସମସ୍ୟା ଗରିବ ଏବଂ ଦୁର୍ଭିକ୍ଷ କିପରି ଆମେ ଏହାକୁ ସମାଧାନ କରିପାରିବା ଏଥିପାଇଁ ସରକାରମାନେ ବହୁତ ପ୍ରକାରର ପ୍ରୟାସ ଏବଂ ଋଣ ବ୍ୟବସ୍ଥା କରିଛନ୍ତି ଯାହାଦ୍ୱାରା କି କୋଟି କୋଟି ଋଣ ନେଇ ତାହା ବ୍ୟବସାୟ କରିପାରିବ ଏବଂ ଏହାଦ୍ଵାରା ବେକାରୀ ଏବଂ ଗରିବ ଆମ ଦୁର୍ଭିକ୍ଷଟା ହଟିପାରିବ ଏବଂ ଏହି କଳ କଳକାରଖାନା ଏବଂ ଆମର ଶିଳ୍ପାଞ୍ଚଳରେ ବିଭିନ୍ନ ଲୋକ ରହି କାମ କରିବାଦ୍ୱାରା ତାଙ୍କର ବେକାରୀ ଏବଂ ଗରିବ ସମସ୍ୟା କିପରି ଆମର ଓ ଦୁର୍ଭିକ୍ଷ ଏହା କିଭଳି ସଫଳ ହୋଇପାରିବ ତା ଉପରେ ନିଶ୍ଚିନ୍ତ ଧ୍ୟାନ ଦେବା ଆବଶ୍ୟକ